ହ୍ୟାଲୋ ଦୀପକ ଭାଇ କ'ଣ ଏତେ ଲେଟ୍ ହେଲାଣି ଆସିକିରି ମୋ ବ୍ୟାଙ୍କ୍ ବନ୍ଦ ହୋଇଯିବ ଆସିଲେ ମୁଁ ଟଙ୍କାଟେ ଇଏ କରିବି ପୁଅର ଗଲେ ସ୍କୁଲ୍ ଡିଉ ଦେବାର ଅଛି କେଉଁଠି ଅଛନ୍ତି କହୁନାହାନ୍ତି ତିନିମଣିରେ ତିନିମଣିରେ ସେତେ ଟାଇମ୍ ଇଏ ଲାଗୁଛି ଆଉ କେତେ ସମୟ ଲାଗିବ କୁହନ୍ତୁ ତମେ ଯଦି ନ ପହଞ୍ଚିବ ମୁଁ ହଇରାଣ ହୋଇଯିବି ଇଆଡ଼େ ସେଆଡ଼େ ବ୍ୟାଙ୍କ୍ ଯଦି ବନ୍ଦ ହୋଇଯିବ ଆଜି ପୁରା ଦିନଟା ଲସ୍ ହୋଇଯିବ ମୋର କେତେ ସମୟ ପଇଁଚାଳିଶ ମିନିଟ୍ ପଇଁଚାଳିଶ ଅଧଘଣ୍ଟା ଭିତରେ ପହଞ୍ଚନ୍ତୁ ଆସି ମୋର ଜରୁରୀ ପୁରା ଅଛି ବହୁତ ଜରୁରୀ ପଇସା ଦରକାର ପଇସା ତ ମୋ ସ୍କୁଲ୍ ଡିଉ କାଲି ପୁଅର ଦେବି ଏକ୍ଜାମ୍ ଦେବ ଆଉ ଶୀଘ୍ର ମାନେ ବହୁତ ଶୀଘ୍ର ଆସି ପହଞ୍ଚନ୍ତୁ ଚେଷ୍ଟା କରନ୍ତୁ ଅଧଘଣ୍ଟା ଭିତରେ ପହଞ୍ଚିବାକୁ ମୁଁ ତୁମ ଉପରେ ଡିପେଣ୍ଡ୍ ଇଏ କରିକି ନିର୍ଭର କରି ଆଜି ହଇରାଣ ହେଲି ସବୁବେଳେ ତୁମେ ନିଅନା ଆଉ ଇଏକୁ ଡ୍ରାଇଭର୍କୁ କୁହେନା ତୁମେ ଗୋଟେ ବହୁତ ଇଏ ଚିହ୍ନା ବୋଲି ହଇରାଣ କରିବନି ଅଧଘଣ୍ଟା ଭିତରେ ଆସି ପହଞ୍ଚିବ ହଁ ମୁଁ ଏଇ ଛକରେ ଠିଆ ହୋଇଛି ବ୍ଲକ୍ ଛକରେ ଠିଆ ହୋଇଛି ଆସି ପହଞ୍ଚ ହ୍ୟାଲୋ ଦୀପକ ଭାଇ କେଉଁଠି ଅଛେ ଏବେ କଲେଜ୍ ପାଖରେ ଅଛ ହଉ କଲେଜ୍ ପାଖରୁ କେତେ ସମୟ ଲାଗିବ ଟ୍ରାଫିକ୍ ଜାମ୍ ଟ୍ରାଫିକ୍ ଜାମ୍ ମାନେ କ'ଣ ଆଉ କେତେ ସମୟ ଲାଗିବ କହୁନାହାନ୍ତି ପୁରା ଟ୍ରାଫିକ୍ ଜାମ୍ କହିକରି ଏତେ ସମୟ କ'ଣ ଇଏ କରୁଛନ୍ତି ନାଇଁ ନାଇଁ ମୋତେ ସେମିତି ଏଆଡ଼ୁ ସେଆଡ଼ୁ କଥା କହୁନି ଶୀଘ୍ର ଆସି ପହଞ୍ଚିଲେ ବ୍ୟାଙ୍କ୍ଟା ଫେର୍ ବନ୍ଦ ଯଦି ହୋଇଯିବ ମୁଁ ପୁରା ଆଜି ହଇରାଣ ହୋଇଯିବି ହଉ ବହୁତ ଜରୁରୀ ଦରକାର ଆଜି ମୁଁ ତ କହୁଛି ପହଞ୍ଚିଲେ ହେଲା ପହଞ୍ଚିଲା କ'ଣ ବ୍ୟାଙ୍କ୍ ବନ୍ଦ ପରେ ପହଞ୍ଚାଇବେ ସେସବୁ ଏମିତି ଆଜେବାଜେ କଥା କୁହନ୍ତୁନି ଆସି ଅଧଘଣ୍ଟା ମଧ୍ୟରେ ଅପେକ୍ଷା କରୁଛି ଅଧଘଣ୍ଟାରେ ପହଞ୍ଚନ୍ତୁ ଆସି ପହଞ୍ଚିଲେ ବି ଆଜି ମୋର କାମ ହେବ ନହେଲେ ମୁଁ ପୁରା ଆଜି ଇଏ ହୋଇଯିବି ହଇରାଣ ହୋଇଯିବି ଆଜି ପୁରା ରହିବି ଅପେକ୍ଷା କରିଛି ବା ରହିବି କ'ଣ ଏଇ ଛକରେ ଅପେକ୍ଷା କରିଛି ଶୀଘ୍ର ଆସି ପହଞ୍ଚନ୍ତୁ ଅଧଘଣ୍ଟା ଭିତରେ ପୁରା ପହଞ୍ଚନ୍ତୁ ନହେଲେ ବେଶୀ ହେଲେ ମୁଁ ଆଉ ଇଏ ଇଏ ବ୍ୟାଙ୍କ୍ ଯଦି ବନ୍ଦ ହୋଇଯାଏ ଆଜି ମୁଁ ପୁରା ବହୁତ ହଇରାଣ ହୋଇଯିବି ତୁମେ କୁହନ୍ତୁ ସେମିତି ଅଜେବାଜେ କଥା କୁହନ୍ତୁନି ମୋର ପଇସା ଆଜି ଦରକାର ହେଲେ ସ୍କୁଲ୍ ନେଇ ଡିପୋଜିଟ୍ କରିବି ପୁଅର ଏକ୍ଜାମ୍ ପାଇଁ